ବଳକା ଥିବା ସାମଗ୍ରୀରୁ ତ ବିଭିନ୍ନ ଖାଦ୍ଯ ମୁଁ ବନେଇଛି କାହିଁକିନା ଖାଦ୍ଯ ବହୁ ଫୋପାଡ଼ିବା ତ ଖରାପ କାହିଁକି ନା ଯେହେତୁ ଆମେ ଖାଦ୍ଯ ପାଇଁ ସବୁ କିଛି କରୁଛେ ତ ଖାଦ୍ଯ କୁ ଆମେ କେବେ ବି ଯଦି ବି ବଳୁଛି ତ କେହି ବି ଫୋପାଡ଼ନ୍ତୁନି ତାକୁ ତା ଯଦି ବି ବଳୁଛି ଆମେ ଯଦି ଖାଇ ପାରୁନାହାନ୍ତି ତାକୁ ରଖିକି ଆମେ କିଛି ନୂଆ ଆଇଟମ ବି ବନାଇ ପାରିବା ଆଉ ମୁଁ ତ କିଛି ବି ବହୁତ ସାରା ଜିନିଷ ବନାଇଛି ଆଉ କେବେ ବି ଖାଦ୍ଯ ଫୋପାଡ଼ିନି ଆଉ ଯଦିବି ଫୋପାଡ଼ିବି ଅଳ୍ପ କାହିଁକି ନା ଆମେ ଖାଦ୍ଯ କୁ ଖାଦ୍ଯ ହେଉଛି ଆମର ଲକ୍ଷ୍ମୀ ତ ସେଥିପାଇଁ ଆମେ ତାକୁ ଫୋପାଡ଼ିବାଟା ଉଚିତ ନୁହେଁ ଯେତିକି ଆମର ଦରକାର ଆମେ ସେତିକି ବି ରୋଷେଇ କରିବା ଆଉ ସାମ କିଛି ତା ନୂଆ ଆଇଟମ ବି ବନାଇପାରିବା ଯଦିବି ଆମର କିଛି ଭାତ କିଛି ବଳି ଯାଉଛି ତ ଭାତକୁ ଆମେ ରଖିକି ବି ଫ୍ରାଇ ରାଇସ କିଛି ବି ଭେଜିଟେବଲ ସେଇଟା ପକାଇକି ଆମେ କିଛି ନୂଆ ଆଇଟମ ବି ତିଆରି କରିପାରିବା ତ ସେଥିପାଇଁ ଖାଦ୍ଯକୁ କେହି ଆପଣ ଫିଙ୍ଗନ୍ତୁ ନାହିଁ ନଷ୍ଟ ବି କରନ୍ତୁନୀ ଏଇ ଜିନିଷଟା ଆପଣଙ୍କୁ କରିବାକୁ ପଡ଼ିବ